ଗ୍ରହ ଠାରୁ ଆରମ୍ଭ କରି ଗ୍ୟାଲେକ୍ସି ଏବଂ ଏହା ବାହାରେ ବିଭିନ୍ନ ସ୍କାର ମହାକାଶ ବସ୍ତୁ ଗୁଡ଼ିକୁ ଆମେ ଟେଲିସ୍କୋପ୍ ଦ୍ୱାରା ମାପିଥାଉ କାହିଁକିନା ଏହା ହେଉଛି ତା'ର ଗୋଟେ ଯନ୍ତ୍ର ବାହାରିବା ଦ୍ୱାରା ଆମେ ଏହି ଗ୍ରହମାନଙ୍କ ଠାରୁ ଅନ୍ୟ ଗ୍ରହକୁ ଆମେ କେତେ ଦୂରତା ତା'ର ମାପ ଆମେ ଜାଣିପାରିଥାଉ ଏହା କୌଣସି ଯନ୍ତ୍ର ଦ୍ୱାରା ଜାଣିନଥାଉ କାହିଁକିନା ଏ ଟେଲିସ୍କୋପ୍ ଦ୍ୱାରା ହିଁ ଆମେ ଏଇ ତା'ର ଦୂରତା କେତେ ଦୂର ଅଛି କି ଅନ୍ୟ ଗ୍ରହ ଠାରୁ ଅନ୍ୟ କେତେ ଦୂରରେ ଅଛି ତାହା ଆମେ ଜାଣିଥାଉ ଏହି ଯନ୍ତ୍ର ବାହାରିବା ଦ୍ୱାରା ବହୁତ ସହଜ ହେଇଗଲା କାହିଁକିନା ଆମେ ଗୋଟିଏ ଗୃହ ଆଉ ଅନ୍ୟ ଗ୍ରହ କେତେ ଦୂରତ ଅଛି ତା'ର ମାପ ଆମେ ସଠିକ୍ ଭାବରେ ଆମେ ଜାଣିପାରିଥାଉ ଯେହେତୁ ଏହି ଯନ୍ତ୍ର ଯଦି ବାହାରି ନଥିବା ହେତୁ ଆମେ ଆଉ ଲୋକମାନେ କିଛି ମଧ୍ୟ ଜାଣିପାରୁନଥିଲେ ଏବଂ ଏହି ଏହି ଯୁଗରେ ଆମେ ବହୁତ କିଛି ବିକାଶ ହେଇପାରିଛି ବହୁତ କିଛି ଏହି ବୈଜ୍ଞାନିକ ମାନଙ୍କ ଦ୍ୱାରା ବହୁତ କିଛି ବିକାଶ ହେଇପାରିଛି ଏବଂ ଏହି ବୈଜ୍ଞାନିକ ମାନଙ୍କ ଦ୍ୱାରା ହିଁ ଏହି ଟେଲିସ୍କୋପ୍ ଯନ୍ତ୍ରଟା ଉଦ୍ଭାବନ ହେଇପାରିଛି ତାଙ୍କ ଦ୍ୱାରା ହିଁ ଆମେ ଅନ୍ୟ ଗ୍ରହ ଠାରୁ ଅନ୍ୟ ଆଉ ଏକ ଗ୍ରହର ଦୂରତା ଏବଂ ତା'ର ଉଚ୍ଚତା ମଧ୍ୟ ଆମେ ସଠିକ୍ ଭାବରେ ଆମେ ଜାଣିପାରୁଛୁ ଏବଂ ତା'ର ମହାକାଶୀ ବସ୍ତୁ ଏବଂ ତା'ର ଗୁଣ କିପରି ଅଛି ତାହା ମଧ୍ୟ ଆମେ ସବୁ ସଠିକ୍ ଭାବରେ ଆମର ଆମ ପାଖରେ ପହଞ୍ଚିଯାଉଛି ଆମେ ଜାଣିପାରୁଛୁ ମଧ୍ୟ କିଛିଟା ଶିଖିପାରୁଛୁ ମଧ୍ୟ କି ଆମ ଏହି ଯନ୍ତ୍ର ବାହାରିବା ଦ୍ୱାରା ହିଁ କମ୍ ସମୟ ମଧ୍ୟରେ ଆମେ ସଠିକ୍ ଜିନିଷଟି ଆମେ ଚିହ୍ନିପାରୁଛୁ କିମ୍ବା ଜାଣିପାରୁଛୁ ଏହା ହେଉଛି ଆମ ଟେଲିସ୍କୋପ୍ ଦ୍ୱାରା ହିଁ ଆମ ଏହି ପରଠାରୁ ଗ୍ୟାଲେକ୍ସି ପର୍ଯ୍ୟନ୍ତ ଆମେ ମାପିପାରୁଛୁ ଏହା ହେଉଛି ଏହାର ବିଷୟ ବସ୍ତୁ